ବିରାଟ୍ କୋହଲି ସେ ତାର୍ ମା' ଖରାପ୍ ହେଇଥିଲେ ଆଉ ଫିର୍ ବି ସେ ଟିମ୍ ଲାଗି ଖେଲି ଯାଇଥିଲେ ସେ ଭାବ୍ଲେ ଦେଶ୍ ଗୁଟେ ମୋର୍ ମା' ବୋଲି ସେଟା ଖେଲି ଯାଇଥିଲେ ତାକର୍ ସେ ଗୁଣ୍କେ ହେଟା ମତେ ବହୁତ୍ ଭଲ୍ ଲାଗ୍ସି ଆଉ ତାହାକୁ ତାକର୍ ଖେଲ୍ବାର ଧାରା କେନ୍ତା ସେ ଟିମ୍କେ ଗୁଟେ ମଜ୍ବୁତ୍ ହିସାବ୍ନେ ନେସନ୍ ସେ ଜିନିଷ୍ ମତେ ଭଲ୍ ଲାଗ୍ସି କେନ୍ତା କରି ସେ ଯେତେବେଲେ ୱେକେଟ୍ ଯାଉଥିସି କେନ୍ତା ଠରି କରି ସେଟା ଖେଲ୍ସନ୍ ସେଇ ଗୁଣ୍ ମତେ ସେଟା ଭଲ୍ ଲାଗ୍ସି ସେ ତାକର୍ ଆଟିଟୁଡ଼୍ ପୁରା ବହୁତ୍ ବଢ଼ିଆ ଆଉ ତାହାକେ ଦେଖ୍ଲେ ମୁଇଁ ପଚାରିମି କି ଏତେ ବଢ଼ିଆ ଥିଂକିଙ୍ଗ୍ ରଖିକିରି କେନ୍ତା ଚଲ୍ସନ୍ ତା'ପରେ ମତେ ବି ଇଟା ଆପଣଙ୍କୁ ଦେଖିଲେ ମତେ ଭଲ୍ ଲାଗ୍ସି କହେମି ତାହାକୁ ପଚ୍ରାମି କି ସେ ସିଏ ତାକର୍ ମା' ବେଲର୍ ସିଚୁଏସନ୍ ଖରାପ୍ ହେଲା ଟାଇମ୍ରେ ଡେଥ୍ ଟାଇମ୍ରେ ସେଟା କାଣା କେନ୍ତା ଥିଂକିଙ୍ଗ୍ ନେଇ କିରି ସେଟା ଫିର୍ ଇଟା ଖେଲି ଯାଇଥିଲେ ସେ ଜିନିଷ୍ଟା ଆଉ ଟିକେ ଭଲ୍ ବି ସେ ଭଲ୍ ଭାବ୍ରେ ଯାନ୍ବାର୍ ଲାଗି ସେଟା ତାଙ୍କୁ ପଚ୍ରାମି